ହ୍ୟାଲୋ ହ ଜଗନ୍ନାଥ ହଁ ଶୁଭୁନି ଟିକେ ଭଲ କି ହଁ ହ୍ୟାଲୋ ଶୁଭନି ଆଉ ଟିକେ ଇୟ କରୁନ ଶୁଭୁନି

ହଁ ଅଛ ଟିକେ ଶୁଭିଲା ବାଲିଙ୍ଗି ମୋ ନାଁ ଅଶ୍ୱ କୁମାର ପ୍ରଧାନ ହଁ

ହଁ ସ୍କୁଲ କ'ଣ ଇଏ ତ ଷ୍ଟୁଡ଼େଣ୍ଟ ଆସୁନାହାନ୍ତି ହଁ ପିଲା ଆସୁନାହାଁନ୍ତି ଆଉ କେମିତି ଇଏ କରିବା ଟେନ୍ଥ କିନ୍ତି ବଢ଼ିଆ ପିଲା ଏମ୍ତିକି ଭଲ ଟିଚିଙ୍ଗ ହେଲେ କ'ଣ ଆସିବେ

ନାଇଁ ହବନି ତା'ପରେ ପିଲାମାନେ ଯେଉଁ ତା'ପରେ ଇଏ ସ୍କୁଲ ଆଡ଼େ ପଳଉଛନ୍ତି ଏ ଶିଶୁମାନେ ସେଇଟା କେମିତି ଡାଇଭର୍ଟ କରିକିରି ଆମର ଭଲ କୋଚିଙ୍ଗ ଫୋଚିଙ୍ଗ ହେଲେ ସେମାନେ ଆମ ଆଡ଼େ ଆଉଥରେ ବୁଲିବେ

ହଁ ହଁ ହଁ ନାଇଁ ହେ ହେଲେ ଟେନ୍ଥ ବଡ଼ ବଲେ ସ୍କୁଲ୍ର ରେଜଲ୍ଟ ହେଲେ ଦେଖିବାକୁ ପଡ଼ିବ ନା ହଁ ରେଜଲ୍ଟ ଭଲ ହବ ତା'ପରେ

ହଁ ରେଜଲ୍ଟ ତା'ପରେ ସ୍କୁଲର ପାଠପଢ଼ା କୋଚିଙ୍ଗଟା ଭଲ ହେଲେ ଏକା ସ୍କୁଲ ଆଡ଼େ ଟିକେ ଇଏ ପିଲାମାନେ ଟିକେ